ଆମ ଧରାପୃଷ୍ଠ କିମ୍ବା ଏହି ସାରା ବିଶ୍ୱରେ ସବୁ ମିିଶି ଆଠଟି ଗୃହ ଅଛି ସେଗୁଡ଼ିକ ହେଉଛି ବୁଧ ଶୁକ୍ର ପୃଥିବୀ ମଙ୍ଗଳ ଗୁରୁ ଶନି ବୃହସ୍ପତି ନେପଚୁନ୍ ଏବଂ କୋଟି କୋଟି ନକ୍ଷତ୍ର ବି ଅଛନ୍ତି ନକ୍ଷତ୍ର ଆଉ ଶୀତଦିନ ଦେଖିଲେ ବହୁତ ଆନନ୍ଦମୟ ଲାଗେ ଏବଂ ମୋତେ ମହାଭାରତ ପୁସ୍ତକ ପଢ଼ିବା ପାଇଁ ବହୁତ ପସନ୍ଦ ଲାଗେ ଏବଂ ଅନ୍ୟ ଲୋକଙ୍କ ସହିତ ସୁପାରିଶ କରିବାକୁ ମଧ୍ୟ ବହୁତ ଆନନ୍ଦମୟ ଲାଗେ କାରଣ ମହାଭାରତ ଏକ ବହୁତ ଆନନ୍ଦମୟ ପୁସ୍ତକ